ନଅ ଜାନୁଆରୀ ଦୁଇ ହଜାର ପାଞ୍ଚ ଫେବ୍ରୁଆରୀ ଦୁଇ ହଜାର ଏକ ଦଶ ନଭେମ୍ବର ଦୁଇ ହଜାର ଏକ ଚାରି ଏପ୍ରିଲ ଦୁଇ ହଜାର ଦୁଇ ପାଞ୍ଚ ନଭେମ୍ବର ଦୁଇ ହଜାର ଏକୋଇଶି